ହ୍ୟାଲୋ ଆଜ୍ଞା ଆଜ୍ଞା ଓମଫେଡ଼ରୁ କହୁଥିଲି କୁହନ୍ତୁ କ୍ଷୀର ଏଇଠି ପ୍ରାୟେ ଶହେ ଦୁଇଶହ ପାଞ୍ଚଶହ ଲିଟର୍ ପର୍ଯ୍ୟନ୍ତ ଯାଏ ଏଇଠୁ ବାହାରକୁ କଟକ ଭୁବନେଶ୍ୱର ସବୁ କ୍ଷୀର ଗାଡ଼ିରେ ଯାଏ ଏଇଠି ଲୋକାଲ୍ ବି କ୍ଷୀର ନେଇକି ବିକ୍ରି କରନ୍ତି ପା ପ୍ରାୟ ସେଇଟା ହାଫ୍ ଲିଟର୍ ଆଣ୍ଡ୍ ଲିଟିରିକିଆ ଏମିତି ବିକ୍ରି ହୁଏ ଆଜ୍ଞା କ୍ଷୀରର ମିଲ୍କି ମୁ ପ୍ରଗ ପ୍ରଗତି ମିଲ୍କି ମୁ ଟୋଣ୍ଡ୍ ଦହି ଦହି ଦହି ବି ପ୍ୟାକିଂ ପ୍ୟାକେଟ୍ କେଜିକିଆ ହାଫ୍ କେଜିକିଆ ଦହି ବି ମିଳେ ଆଉ ପ୍ଲସ୍ ପନିର୍ ବି ମିଳେ ଆଉ ଯେତେ ଅଧିକା ରେଟର ନେବେ ଧର ଅଧିକା ୱେଟର ନେବେ ଧର ପାଞ୍ଚ କେ ଜି ନେଲେ କି ଦଶ କେଜିଆ ନେଲେ ଆପଣଙ୍କୁ ସେତେ ପ୍ରାଇସ୍ ଟିକେ କମ୍ ପଡ଼ିବ ଆମେ ପର କେଜିକୁ ତିନି

ଆଜ୍ଞା କୁହ

ଆପଣ ନେଲେ କ୍ଷୀର ପ୍ୟାକେଟ୍ ଆପଣ ପ୍ୟାକେଟ୍ ନେଲେ ସୁବିଧା ହେବ ଆପଣ ଏଇଠୁ ମାର୍କେଟରେ ବିକ୍ରି ହେଉଛି କ୍ଷୀର ପ୍ୟାକେଟ୍ ସ ଅଠେଇଶି ଟଙ୍କା ବିକ୍ରି ହେଉଛି ଆପଣ ଯଦି ଆମ ଓମଫେଡ଼ରୁ ନେବେ ଦୁଇଟଙ୍କା କମରେ ନେବେ ଆଉ ଆପଣଙ୍କର କ୍ଷୀର ଖାଲି ଦରକାର ନା ସେ ଭିତରେ ଦହି ବି ଦରକାର ପନିର୍ କି ଆପଣ ଏବେ ହାଫ୍ ନେବେ ଆସିଲାଣି ମିଠା ଦହି ରାବିଡ଼ି ରାବିଡ଼ି ରାବିଡ଼ି ବି ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆପଣ ଟିକେ ଆପଣଙ୍କ ସେପଟେରେ ବୁଝିକି କେତେ କ'ଣ କ୍ଷୀର ପନିର୍ ସବୁ ଆପଣ ଗୋଟେ ଲିଷ୍ଟ ଦେବେ ଲିଷ୍ଟ ଦେଲେ ସେହି ଅନୁସାରେ ମୁଁ ଆପଣଙ୍କ ମାନେ ଡେଲି ପଠାଇ ଦେବି ନା ଆପଣ ତା'ପରେ ଯାହା ହେଲା ନାଇଁ ନାଇଁ ନାଇଁ ନାଇଁ ଓମଫେଡ଼ରେ କୌଣସି ପାଉଡ଼ର୍ ମିଶିଛି ଯେ ମାନେ ଅଳ୍ପ ପାଉଡ଼ର୍ ମିଶିଛି ବେଶି ନାଇଁ ଆଉ ପାଣି ନୁହେଁ ଆପଣ କ୍ଷୀର ଭଲ ପାଇବେ ଆଉ ଓମଫେଡ଼୍ କ୍ଷୀର ଭଲ ପାଇବେ ବହଳିଆ କ୍ଷୀର ଆଉ ଏଇଠି ଆମର କ୍ଷୀର ପାଞ୍ଚ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଠିକ୍ ଅଛି